ଆମ ଭାରତରେ ସାଧାରଣତଃ ପର୍ବ ବା ଉତ୍ସବ ଗୁଡ଼ିକୁ ସାମାଜିକ ଜୀବନରେ ନୂତନ ଉତ୍ପାଦନ ଉତ୍ସାହ ଉଦୀପନା ଓ ଚେତନା ପ୍ରଦାନ କରିଥାନ୍ତି ସେହିପରି କେତୋଟି ମୁଖ୍ୟ ପର୍ବ ମଧ୍ୟରୁ ଦୀପାବଳି ଅନ୍ୟତମ ଦୀପାବଳି ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କ ମଧ୍ୟରେ ଏହା ମହା ଆଡ଼ମ୍ବରରେ ପାଳନ କରାଯାଏ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅମବାସ୍ୟା ଦିନ ଦୀପାବଳି ଉତ୍ସବ ପାଳିତ ହୁଏ ଭାରତର ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ପୌରାଣିକ ଘଟଣାବଳୀ ସମ୍ପୃକ୍ତ କଥିତ ଅଛି ଏହି ଦିନ ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ଓ ସୀତା ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟା ଫେରିଥିଲେ ରାମଚନ୍ଦ୍ରଙ୍କ ଆଗମନରେ ଅଯୋଧ୍ୟାବାସୀ ଦ୍ୱାରା ଦୀପ ଜାଳି ତାଙ୍କର ସ୍ଵାଗତ କରିଥିଲେ ଏହି ଦିନଟିକୁ ମନେ ରଖିବା ପାଇଁ ଦୀପାବଳି ପର୍ବ ପାଳନ କରାଯାଏ ଆହୁରି ମଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଏହି ଦିନ ନରକାଶୁର ରାକ୍ଷସକୁ ବଦ୍ଧ କରିଥିଲେ ଏହି ଦିନ ସମୁଦ୍ର ମନ୍ଥନ ଲକ୍ଷ୍ମୀ ଆବିର୍ଭାବ ହୋଇଥିଲେ ସେଥିପାଇଁ ଦୀପାବଳି ସହ ଲକ୍ଷ୍ମୀ ପୂଜନ ସଂ ସଂଶ୍ଲିଷ୍ଟ ଦୀପାବଳି ଦିନ ଘର ବାହାର ଚାରିଆଡ଼େ ସଫା ସୁୁତୁରା କରାଯାଏ ଲୋକମାନେ ନୂଆ ପୋଷାକ ପରିଧାନ କରିଥାନ୍ତି ଏହି ଦିନ ଦେବୀ ଲକ୍ଷ୍ମୀ ଗଣେଶଙ୍କର ପୂଜା ଉତ୍ସବ କରାଯାଏ ଘରେ ଘରେ କ୍ଷିରୀ ପିଠାପଣା ମିଠା ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ବ୍ୟଞ୍ଜନ ସୃଷ୍ଟି କରାଯାଏ ସନ୍ଧ୍ୟା ହେବା ମାତ୍ର ଚାରିଆଡ଼େ ମାଳମାଳ ଦୀପ ସବୁ ଜଳି ଉଠେ ଲୋକ ମାଳ ଲୋକମାଳରେ ଘର ସବୁ ସଜା ହୋଇଥାଏ ଅମାବାସ୍ୟ ଘନ ଅନ୍ଧାର ରାତି ଦିନ ପରି ମନେ ହୁଏ ଏହାପରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରାଯାଏ କାଉଁରିଆ କାଠି ଜଳାଇ ପିତୃ ପିତୃପୁରୁଷ ବା ବଡ଼ ବଡ଼ିଆଙ୍କୁ ଆହ୍ୱାନ କରାଯାଏ ଏହାପରେ ଆମ୍ଭର ହୁଏ ବାଣ ଫୁଟା ଫୁଲ ଝରି ତାଳ ଫୋଟକା ଘଡ଼ି ବାଣ ହାବେଳି ରକେଟ ଆଦି ବାଣ ଫୁଟାଇ ପିଲାମାନଙ୍କୁ ବଢ଼ାଯାଏ ଆନନ୍ଦର ଅନୁଭବ କରନ୍ତି ଦୀପ ଜଳାଇବା ବାଣ ଫୁଟାଇବା ଯୋଗୁଁ ଅନେକ ଦୁର୍ଘଟଣା ମଧ୍ୟ ଘଟିଥାଏ ବର୍ଷା ଋତୁ ମଶା ମାଛି ଅନ୍ୟାନ୍ୟ କୀଟପତଙ୍ଗମାନଙ୍କର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଏ ସମୂହ ଭାବରେ ଦୀପା ଜାଳି ଦ୍ୱାରା ବହୁ ସଂଖାରେ ଅନିଷ୍ଟକାରୀ କୀଟପତଙ୍ଗ ମଶା ମାଛି ପ୍ରାଣ ହରାଇଥାନ୍ତି ଏହା ସାଂସ୍କୃତିକ ତଥା ସାମାଜିକ ପର୍ବ ଦୀପାବଳି ବାତାବରଣରେ ସ୍ୱଚ୍ଛ ପବିତ୍ର ପୃଥିବୀ ପ୍ରକାଶିତ ହୁଏ ଦୀପର ଆଲୋକିତ ବାହାରେ ଯେମିତି ଆଲୋକିତ ହୁଏ ଅନ୍ତର ମଧ୍ୟ ସେମିତି ପବିତ୍ର ହୁଏ ସାମାଜିକ ଜୀବନକୁ ସୁୃଦୃଢ଼ ଓ ମଧୁମେୟ କରିବା ପାଇଁ ଦୀପାବଳି ଭୂମିକା ଗୁରୁତ୍ୱପୂର୍ଣ୍ଣ ଏହା ହେଉଛି ଆମ ଭାରତର ଗୁରୁତ୍ୱପୂର୍ଣ୍ଣ ପର୍ବ